ଆମ ସ୍କୁଲର ଶ୍ରେଣୀ ଶିକ୍ଷକ ସାର୍ ଆମକୁ ଯୋଗ ଶିଖାଇଥାନ୍ତି ମୁଁ ତାଙ୍କଠାରୁ ପ୍ରେରଣା ପାଇ ଯୋଗକୁ ସଉଖ ଭାବେ ଗ୍ରହଣ କରିଛି ଆମ ସ୍କୁଲରେ ସପ୍ତାହକୁ ଥରେ ଯୋଗ ଶିଖାନ୍ତି ଯୋଗ ହେଉଛି ବାର ପ୍ରକାର ଯୋଗ କରିବା ଦ୍ଵାରା ଆମ ଦେହ ସୁସ୍ଥ ହୋଇଥାଏ ଏବଂ ମାନସିକ ସ୍ଥିତି ମଧ୍ୟ ଠିକ୍ ହୋଇଥାଏ ନିଜକୁ ପାଠ ପଢ଼ିବା ପାଇଁ ମଧ୍ୟ ଆଗ୍ରହ ଲାଗିଥାଏ ବିଭିନ୍ନ ରୋଗ ପାଇଁ ଯୋଗ ଆସନ ରହିଛି ବେକ ଅଣ୍ଟା ବିନ୍ଧାରୁ ଯନ୍ତ୍ରଣାରୁ କେମିତି ମୁକ୍ତି ପାଇବେ ତାହା ପାଇଁ ମଧ୍ୟ ଯୋଗ ଆସନ ରହିଛି ଏବଂ ପେଟ କମାଇବା ପାଇଁ ମଧ୍ୟ ମସ୍ତିଷ୍କ ଓ ଶରୀରକୁ ସୁସ୍ଥ ରଖିବା ପାଇଁ କପାଳଭାତି ଯୋଗ ଆସନ କରାଯାଇଥାଏ ଏହିଭଳି ସବୁ ଯୋଗ ଆସନ ରହିଛି